ହ୍ୟାଲୋ ଆପଣ ଓଲା ଡ୍ରାଇଭର୍ କି ମୁଁ ଗୋଟିଏ ଅର୍ଜେଣ୍ଟ୍ କାମରେ ଯିବାପାଇଁ ଆପଣଙ୍କୁ ଫୋନ୍ କରିଥିଲି ଏବଂ ଆପଣଙ୍କୁ ଡ଼କେଇଥିଲେ ଆପଣଙ୍କ ଗାଡ଼ିର ସୁବିଧା ପାଇଁ କିନ୍ତୁ ଆପଣ ମୋ ଠିକ୍ ଟାଇମ୍ରେ ମୋ ପାଖକୁ ଆଣିଲେନି ମୋର ମୁଁ ବାତିଲ କରିବି କାଇଁକି ମୋର ଅର୍ଜେଣ୍ଟ୍ କାମଥିଲା ମୁଁ ନିହାତି ସେ ଜାଗାକୁ ପହଞ୍ଚିବା ଥିଲା ଆପଣ ମୋତେ ସାହାଯ୍ୟ କଲେ ନାଇଁ କି ଠିକ୍ ଟାଇମ୍ରେ ଆପଣଙ୍କ ଗାଡ଼ିଟା ପହଞ୍ଚେଇଲେ ନାଇଁ ଏଥିପାଇଁ ମୁଁ ନିହାତି ବାତିଲ୍ କରିବାକୁ ଚାହୁଁଛି ଓ ଅନ୍ୟ ଗାଡ଼ିର ବ୍ୟବସ୍ଥା କରୁଛି ଏମିତି କଲେ ହେବକି ମୋର କିଏ କେତେ କାମ ଥିଲା ଘରେ କାମଥିଲା ବାହାରେ କାମଥିଲା ସ୍କୁଲ୍ରେ କାମ ଥିଲା କଲେଜ୍ରେ କାମଥିଲା ହସ୍ପିଟାଲ୍ରେ କାମ ଥଲା ମୁଁ ଗୋଟିଏ କାମପାଇଁ ଯାଉନି ବିଭିନ୍ନ ପ୍ରକାର କାମରେ ଯିବାପାଇଁ ମୁଁ ଆପଣଙ୍କ ଗାଡ଼ି କର ସାହାଯ୍ୟ ମାଗୁଥିଲି ସେଥିପାଇଁ ମୁଁ ନଆଣିବାରୁ ମୁଁ ଆପଣଙ୍କ ଗାଡ଼ିକୁ ବାତିଲ୍ କରୁଛି